ହଁ ମୁଁ ବି ଏଇଟା ଭାବୁଛି ଅଧିକା ସ୍କ୍ରିନ ଟାଇମ କାରଣରୁ ଆଜି କାଲି ପିଲାମାନେ ଗେମ୍ ଖେଳୁ ନାହାନ୍ତି ପିଲାମାନଙ୍କୁ ଅଧିକ ଖେଳିବା ପାଇଁ ଉତ୍ସାହିତ କରିବା ଦରକାର ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଦର୍ଶନୀ ପଡ଼ିଆକୁ ଡାକିକି ନେଇ ଖେଳ ଖେଳାଇବା ସହିତ ପୁରସ୍କୃତ କରାଇଲେ ସେମାନେ ବହୁତ ଆନନ୍ଦିତ ହେବେ ଏବଂ ତାଙ୍କୁ ଖେଳ ବିଷୟରେ ବୁଝାଇବାକୁ ପଡ଼ିବ ଯେମିତିକି ଆମର ତା ଖେଳ ପାଇଁ ସ୍କୁଲ କଲେଜମାନଙ୍କରେ ତା ପାଇଁ ବ୍ୟବସ୍ଥା ରହିଛି ଯେମିତି ଆଉ ଟିକେ ତାର ଅତ୍ୟଧିକ ବ୍ୟବସ୍ଥା କରିବା ଦରକାର କାହିଁକି ନା ସେମାନେ ଖେଳ ବିଷୟରେ ବୁଝିଲେ ଏବଂ ଜାଣିଲେ ନିଜେ ଖେଳିବା ସହିତ ନିଜ ରାଜ୍ୟରେ ଏବଂ ଗାଁରେ ଖେଳିବା ସହିତ ଦେଶ ବା ବିଦେଶରେ ମଧ୍ୟ ଯାଇକି ଖେଳିକି ନିଜର ନାମ ଅର୍ଜନ କରି ପାରିବେ ତା ସହିତ ସେମାନେ ନିଜର ଜୀବିକା ନିର୍ବାହ ମଧ୍ୟ ତାହା ଉପରେ କରିପାରିବେ ତାହା ଉପରେ ସେମାନେ ଅର୍ଥ ରୋଜଗାର ମଧ୍ୟ କରିପାରିବେ ତାହା ପାଇଁ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ କିନ୍ତୁ ଆମର ସ୍କ୍ରିନ ଟାଇମ ଖେଳ ନ ଖେଳିକି ଆମର ଏଇ ଯେଉଁ ଶା ଦୌଡ଼ା ଧାଁପଡ଼ା ଆମର ଶାରୀରିକ ଉପରେ ଯେଉଁତେଳେ ଯେଉଁ ଖେଳଟା ଖେଳା ଯାଏ ସେଇଟା ଖେଳିଲେ ବହୁତ ଭଲ ହୋଇଥାଏ